ହଁ ଆମ ରୋଷେଇ ଘରକୁ ଯଦି ଅନ୍ୟ କେଉଁ ପରିବାରର ଅନ୍ୟ କେହି ଆସିଲେ ମୁଁ ତାକୁ ମୁଁ କେଉଁ ରୋଷେଇ କରେ କେମିତି ରୋଷେଇ କରେ ଆଉ ଏ ରୋଷେଇଟା କଲେ କେମିତି ଲାଗିବ ଭଲ ଲାଗିବ କି ନାହିଁ ଆଉ କେଉଁଥିରେ କେତେ ତେଲ ଦରକାର କେତେ ମସଲା କେତେ ପିଆଜ କେତେ ଅଦା କେତେ ରସୁଣ ଆଉ କେମିତି ଭ୍ରବାରେ ଆକୁ ରୋଷେଇ କଲେ କେତେ ପାଣି ଦବା ଦରକାର ସେମାନଙ୍କ ସହିତ ମୁଁ ମୋର ଯାହା ଥାଏ ତାଙ୍କ ସହିତ ଅଂଶୀଧାର କରେ ସେମାନେ ମଧ୍ୟ ଯାହା ଶିଖିଥାନ୍ତି ମୋ ସହିତ ଅଂଶୀଧାର କରନ୍ତି ଏବଂ ମୋ ଘରଲୋକ ମୋ ପାଖକୁ ଆସିକି ମୋ ରୋଷେଇ ଖାଇବାକୁ ଭଲ ପାଆନ୍ତି ଆଉ ସେମାନେ ଯାହା ମଧ୍ୟ ରୋଷେଇ ଶିଖାନ୍ତି ମୁଁ ସେଇଟାକୁ କରିକି ବହୁତ ଆନନ୍ଦ ପାଏ ରୋଷେଇ ଘରେ ମୋର ଘରଲୋକ ହେଉ କିମ୍ବା ବାହାର ଲୋକ ହେଉ ଯେଉଁମାନେ ଆସନ୍ତି ସେମାନଙ୍କୁ ମୁଁ ଠିଆ କରାଏ ବସିବାକୁ ଦିଏ ଏବଂ ମୋର ରୋଷେଇ ପ୍ରଣାଳୀ ସେମାନଙ୍କୁ ଦେଖାଇ ଥାଏ